ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ସେବା ବହୁତ ସୁବିଧା ରହିଛି ଏଠାରେ ବହୁତ ପ୍ରକାର ସୁବିଧା ଉପଲବ୍ଧ ହେଉଛି ଯାହାକି ଡାକ୍ତରଖାନା କ୍ଲିନିକ୍ ଫାର୍ମାସୀ ଦୃଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଏଗୁଡ଼ାକରେ ଆମେ ହଠାତ୍ ଆମର ପେଟ ଟିକେ ବି କାଟୁ ଆମେ ଯାଇକିନା ସାଙ୍ଗେ ସାଙ୍ଗେ ଡାକ୍ତରଖାନା ହଁ କ୍ଲିନିକ୍ ରହୁ ଆମେ ଚିକିତ୍ସା ହେଇପାରୁଛେ ଆଜି ସାଲାଇନ୍ ଗୋଟେ ଚଢ଼ାଇଲେ ତାହେଲେ ଆମେ ଯାଇକିରି କ୍ଲିନିକ୍ ହଉ ଫାର୍ମାସିଷ୍ଟ ହଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହଉ ଆମେ କିଛିଟା କରିପାରୁଛେ ଯଦି ଏଗୁଡ଼ାକ ପାଖରେ ନ ରୁହନ୍ତା ତାହେଲେ ଆମେ ମରଣର ସମ୍ମୁଖୀନ ହେଇଥାନ୍ତେ ବର୍ଷିନ୍ ସରକାର ଡାକ୍ତରଖାନା ସିଏନ୍ଜି ବିଏନ୍ପୋ ଡାକ୍ତରଖାନା ସିଏନ୍ଜି ବିଏନ୍ପୋ ଡାକ୍ତରଖାନା ବର୍ଷିନ୍ ସରକାରୀ ଡାକ୍ତରଖାନା ଏଗୁଡ଼ାକ ବହୁତ ଡାକ୍ତରଖାନା ଅଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆମର ଏରିଆରେ ବେଶୀ ଅଧିକରୁ ଅଧିକ ଡାକ୍ତରଖାନା ଅଛି ଆଉ ଅଧିକ ଉପଲବ୍ଧ ବି ମଣିଷ ମାନଙ୍କୁ